ହେଲୋ ହଁ କୋଉଠି ଅଛୁ ଭାଇ ହଁ ଭାଇ ଭଲ ଅଛି ମୁଁ ମଧ୍ୟ ଅଛି ଭାଇ ବହୁତ ଦିନ ହେବ ଦେଖିଲି ତ ସେଥିଲାଗି ଫୋନ୍ କରୁଥିଲି ଭାଇ କେବେ ଯାଇଥିଲି ଭାଇ ବୁଲିବାପାଇଁ ଯିବା କି ପ୍ଲାନ୍ ତ ମୁଁ ବହୁତ ଜାଗାରେ କରିଛି ବରଂ ତୁ କରିବାଟା ଦରକାର ଆଉ ହୁଁ ହୁଁ ହଁ ସେ ଦେଓମାଳି କି ଚିତରକୋଟ ଆଡ଼କୁ ଯିବା

ଆଇଟମ୍ ଭାଇ ଶୁଣ ଆଜିକାଲି ତ ଖରାଦିନରେ କ'ଣ ଆଇଟମ୍ କରିବୁ କ'ଣ ନାଇଁ ସେଇଟା ତୁମକୁ ମୋତେ ଆଉ ଜଣା ହିଁ ନାହିଁ ଦେଖ ମଟନ୍ ଟିକେ ଧରିକି ଯିବା ଚିଲ୍ଲୀ କୋବି କରିଦବା ନନଭେଜ୍ଟା ଟିକେ ହେବ ଆଉ ଆଉ ଘରେ ମାନେ ଏ ଗାଡ଼ି ତ ଦେଖ ବାହାରେ ଅଲରେଡି ଆମେ ଭଡ଼ାରେ ନେବାକୁ ପଡ଼ିବ ଗାଡ଼ିଟା ଗାଡ଼ି ନେବା ପୂର୍ବରୁ କେତେ କ'ଣ ପଇସା ପତ୍ର ଦେବା ସେ ବିଷୟରେ ଡିସକସନ୍ କଲେ ଭଲ ରହନ୍ତା ସେ ହିସାବରେ ଆଉ ପରେ ପଇସା ପତ୍ର କେତେବେଳେ ଇଏ କରିକି ଗୋଟେ ଭୋଜି ଟାଇପ୍ର କରିବା ଦେଓମାଳି ଯିବା ବୋଲି ଭାବୁଛି ଯିବା ଆମେ କେବେ ଯିବା କେମତି ଯିବା ସେଇଟା ଡିସାଇଡ୍ କରିବା ହେଲା ଭାଇ ମୋର ତ ଫ୍ରି ଏମତିରେ ବି ସନ୍ଡେ ସନ୍ଡେ ହେବ ଭାଇ ନାଇଁ କେବେ ଯିବା ବୋଲି କହିଲେ ସନ୍ଡେରେ ଯିବା ଭାଇ ସନ୍ଡେ ଆଡ଼କୁ ହେଲେ ଭଲ ରୁହନ୍ତା

ଦୁଇ ତିନିଦିନ ଗଲାପରେ ଯିବା ଭାଇ ବାହାରୁନୁ କାଲି ପହରଦିନକୁ ପଳେଇବା ଆଚ୍ଛା କାମ ଅଛି କି ଭାଇ ହଁ ସେ ଇଏ କାମ କି ଭାଇ ହେଲାେ ସେ କ'ଣ କହିବେ ଯେ ତୁମର ସେ ଲାଠି କାମ ନା କ'ଣ କହିବ ସେଇଟା କି ଭୋଜିର

ହଉ ସେଇଟା ଛାଡ଼େ ଯେ ଯିବା ରବିବାର ଆଡ଼କୁ ଯିବା ଆମେ ସମସ୍ତେ ଫ୍ୟାମିଲି ତୁମର ଫ୍ୟାମିଲି ଆମର ଫ୍ୟାମିଲି ଗୋଟେ ତିନି ଚାରି ହଜାର ଟଙ୍କା ଲେଖାଁ କରିବା ତିନି ଚାରି ହେଲେ ତ ହେବନାଇଁ ମ୍ୟାକ୍ସିମମ୍ ସେ ପାଞ୍ଚ ହଜାର ଲେଖା କରିବା ନନଭେଜ୍ ଟିକେ କରିବା ଗାଡ଼ି ଭଡ଼ା ଫଡ଼ା କରିକି ଯିବା ଆଉ ହେବ ନାଇଁକି ସେମତି କଲେ ହେଇ ସେମିତିଆ କରିଦେବା ଆଉ ହଉ ତାହେଲେ ଘରକୁ ଆସେ ଆମେ ମିଶିକି କଥାବାର୍ତ୍ତା ହେବା ଆଉ କ'ଣ କହିବି